ମୁଁ ଥରେ ଏକ୍ଜାମ୍ ଦେବାକୁ ଯାଉଥିଲାବେଳେ ଡ୍ରାଇଭର୍ଙ୍କୁ ଫୋନ୍ କରିଥିଲି କିନ୍ତୁ ତାଙ୍କେ ଲେଟ୍ ଲେଟ୍ରେ ଆସିଥିବାରୁ ମୁଁ ଏଗ୍ଜାମ୍ ଦେବାକୁ ଯିବାକୁ ଟାଇମ୍ ବି ଅଭହେଳା ହେଇଗଲା ସେ ଠିକ୍ ଟାଇମ୍ରେ ଆସିନଥିବାରୁ ମୁଁ ଟାଇମ୍ରେ ପହଞ୍ଚିପାରିଲି ନାହିଁ ଏକ୍ଜାମ୍ ହଲ୍ରେ ଆଉ ମୁଁ ତାଙ୍କୁ ଫୋନ୍ କଲାରୁ ବି କହିଲେ ଏମିତି ଇଏ ହେଲା କ'ଣ କିନ୍ତୁ ସେମାନେ ବୁଝିବା ଦରକାର ଯେ ପିଲାଙ୍କର ଏଇ ଟାଇମ୍ରେ କହିଛନ୍ତି ମାନେ ସେଇ ଟାଇମ୍ରେ ଯାଇକି ଆଣିବାର ଅଛି ଏକ୍ଜାମ୍ ହଲ୍ରେ ପହଞ୍ଚାଇବାର ଅଛି କିନ୍ତୁ ତାଙ୍କେ ସେଇଟା କରୁନାହାନ୍ତି ସେ ଯୋଗୁଁ ମୋର ଏକ୍ଜାମ୍ ଦେବାର ଅବହେଳା ଡ୍ରାଇଭର୍କୁ ଫୋନ୍ କରିକି କ୍ୟାବ୍ ବାତିଲ୍ କରନ୍ତୁ ସମୟରେ ପଚାରନ୍ତୁ ବୁଝନ୍ତୁ କ୍ୟାବ୍ କିମ୍ବା ଅଟୋ ବାତିଲ୍ କରିବା ପାଇଁ ଡ୍ରାଇଭର୍କୁ କିମ୍ବା ସ୍ଥାନୀୟ କ୍ୟାବ୍ ଏଜେନ୍ସିଙ୍କୁ ଫୋନ୍ କରନ୍ତୁ କାରଣ ଡ୍ରାଇଭର୍ ଡେରି କରୁଛନ୍ତି ଆଉ ଆପଣଙ୍କୁ ତୁରନ୍ତ ଛାଡ଼ି ପାରୁନାହାନ୍ତି